ଯୋଗ କେବଳ ଗୋଟିଏ ପ୍ରକାରର ନୁହଁ ବିଭିନ୍ନ ପ୍ରକାରର ଯୋଗ ଅଛି ଯେମିତିକି ଆମେ ପଦ୍ମାସନ କରି ଚେକା ଭିଡ଼ି ଆମେ ଯୋଗ କରିଥାଉ ଯାହା ଦ୍ଵାରା ଆମର ଆଣ୍ଠୁ ଗଣ୍ଠି ସମସ୍ୟା ସେ ଯୋଗ ଦ୍ଵାରା ଛାଡ଼ି ଯାଇଥାଏ ଆଉ କିଛି ଅଛି ଯେଉଁଟାକି ଆମେ ସୁସୁର୍ଯ୍ୟ ନମସ୍କାର ସୁର୍ଯ୍ୟ ନମସ୍କାର କରିବା ଦ୍ଵାରା ସକାଳୁ ଉଠି ଆମେ ସୁର୍ଯ୍ୟଙ୍କୁ ନମସ୍କାର କଲେ ଆମର ଭିଟାମିନ ଇ ଆମ ଦେହକୁ ଯୋଗାଇ ଥାଏ ଯାହା ଦ୍ଵାରା ଆମର ଆଖିର ତେତେଜ ବଢ଼ିବା ସହିତ ଆମର ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ହୋଇଥାଏ ଆମେ ନିରୋଗୀ ରହିବା ଆଉ କିଛି ଯୋଗ ଯେମିତିକି ଆମେ ପାଣିରେ ପହଁରିବା ଯେଉଁଟାକି ରାମଦେବ ବାବା ସେଇ ଜିନିଷଟି କରନ୍ତି ପାଣିରେ ପହଁରିବା ଦ୍ଵାରା ଆମେ ଦେହଟାକୁ କେତେ ହାଲକା କରିପାରିବା ଆଉ ତେ ଏହା ଦ୍ଵାରା ଆମର ଚୁଟି ମଧ୍ୟ ସଠିକ୍ କଳା ରହିଥାଏ ଚୁଟି ମଧ୍ୟ ପାଚେ ନାହିଁ ଆଉ କିଛି ଯୋଗ ଅଛି ଯେଉଁ ଯାହାଦ୍ୱାରା ତାକୁ ଯେଉଁଟାକି କରନ୍ତି ଉଲମ ବିଲମ କଲେ ସେଟା ଆମର ପେଟର ହଜମ ପ୍ରକ୍ରିୟାକୁ ସାହାଯ୍ୟ କରିଥାଏ ଏମିତି ବିଭିନ୍ନ ପ୍ରକାର ଯୋଗର ବିଭିନ୍ନ ପ୍ରକାରର କାରଣକୁ ନେଇକି ଆମେ କରିଥାଉ ଯେମତି ଆଣ୍ଠୁ ସମସ୍ୟା ହେଉ କି ପେଟ ସମସ୍ୟା କି ଆଖି ସମସ୍ୟା ଯେମିତି ଆଙ୍ଗୁଳି ଆଙ୍ଗୁଳିରେ ଥିବା ନଖକୁ ନଖ ଭତରେ ଘଷିଲେ ଆମର ଆଖିର ତେଜ ବଢ଼ିବା ସହିତ ଚୁଟି ମଧ୍ୟ କଳା ହୋଇଥାଏ ଏମିତି ଅଛି ଧଳା ଚୁଟି କଳା ହୋଇଥାଏ ଏମିତି ବିଭିନ୍ନ ପ୍ରକାରର ଯୋଗ ଅଛି ଯାହାକୁ ଆମେ ଯୋଗ ମାଧ୍ୟମରେ କରିଥାଉ